କିଏ ଗୋବିନ୍ଦ ବାବୁ କହୁଛନ୍ତି ଆପଣ ଜଣେ ଇଲେକ୍ଟ୍ରିସିଆନ୍ କି ହଁ ମୁଁ ମୋର ସାଙ୍ଗ ପାଖରୁ ଆପଣଙ୍କ ନମ୍ବର ପାଇଲି ତ ଆପଣ ଭଲ ଇଲେକ୍ଟ୍ରି କାମ କରନ୍ତି ବୋଲି ଆପଣ କରିବେ ମୋ ଘର କାମ ଗୋଟେ ଅଛି ହଉ ମୋତେ କିଛି କଥା କହିପାରିବେ କି ଆପଣ ମୁଁ ସେଇ ମୋ ଘରର ଇଲେକ୍ଟ୍ରି କାମ ବିଷୟରେ ଜାଣିବାପାଇଁ ଚାହୁଁଛି ମୋର ଘରଟା ହଉଚି ବାଇଶ ଶହ ସ୍କୁୟାର୍ ଫୁଟ୍ ଉପରେ ଠିକ୍ଅଛି ମୁଁ ତାହାରି ଭିତରେ ତିନିଟା ବେଡ଼୍ ରୁମ୍ ଅଛି ଆଉ ଡ୍ରଇଂ ରୁମ୍ ଅଛି କିଚେନ୍ ଅଛି ଗେରେଜ୍ ଘର ଅଛି ଠାକୁରଘର ଅଛି ଲେଟ୍ରିନ୍ ବାଥ୍ରୁମ୍ ଅଛି ଠିକ୍ଅଛି ମୁଁ ଏତିକି ରୁମ୍ ରେ ଇଲେକ୍ଟ୍ରି କାମ କରିବାପାଇଁ ଚାହୁଁଛି କେତେ କଣ ଆସିବ ଜାଣିଛନ୍ତି କି ଆପଣ ନା ଆଗରୁ ଆମର ଏଇଟା ନୂଆଁ ଘର ୱାୟରିଂଗଫୁଆରିଂଗ ହେଇନାହିଁ ନା କାହା ସହିତ ବୁଝିନାହିଁ ମୋ ସାଙ୍ଗ ତ ଆପଣଙ୍କ ନମ୍ବର ଦେଲା ନା ମୁଁ ସେଇଠୁ ଆପଣଙ୍କ ନମ୍ବର ପାଇକି ଆପଣଙ୍କୁ ତ ଫାର୍ଷ୍ଟ କଲ୍ କରୁଛି ଆଉ ଆଉ ବେଡ଼୍ ରୁମ୍ ତିନିଟା ଡ୍ରଇଂ ରୁମ୍

ଗାର୍ଡ଼େନ୍ ର ଲଗେଇବାର ନାହିଁ କିନ୍ତୁ ବାହାର ପଟ ଟିକିଏ ଲାଗିବ ପଟିକରେ ଆଉ ଦେଢ଼ ଲକ୍ଷ ଲାଗିଯିବ କେଉଁ କମ୍ପାନୀରେ ଲଗେଇବେ ବୋଲି ଭାବୁଛନ୍ତି ହାୱେଲସ୍ କମ୍ପାନୀ କଣ ଭଲ କମ୍ପାନୀ ଆଉ ଆର୍ଥିଙ୍ଗ ପାଇଁ ଆର୍ଥିଙ୍ଗ ପଇସା ବି ଆ ସହିତ ଈଂକ୍ଲୁଡିଙ୍ଗ ଆଉ ଆପଣ କିଛି କମିସନ୍ କରିବେନି ତଥାପି ଟିକିଏ ଆପଣ ଚାରିଆଡ଼େ କାମ କରୁଛନ୍ତି ନା ଆପଣଙ୍କର ଏକ୍ସପିରିଏନ୍ସ ଅଛି ଆଉ ଯଦି ଆପଣ ଟିକିଏ କମିସନ୍ କହିଲେ ଆମେ ଯାଇକି ଆପଣଙ୍କୁ ଏଇଟା ଅର୍ଡ଼ରଟା ଦେଇଥାନ୍ତୁ ଯଦି ମୁଁ ଗେଟ୍ ପାଖରେ ଗୋଟେ ଲଗାଇବି ହଁ ଷ୍ଟ୍ରିଟ୍ ଲାଇଟ୍ ପାଖରେ ଯେଉଁଗୁଡ଼ା ଆମ ଗେଟ୍ ସାମ୍ନାରେ ଯେଉଁ ଷ୍ଟ୍ରିଟ୍ ଲାଇଟ୍ ପାଖରେ ଯଦି ମୁଁ ଦିଏ କିଛି ବଡ଼ ବଡ଼ ଲାଇଟ୍ ଫୁଲ୍ ଲାଇଟ୍ ଦିଏ ତା ପାଇଁ ଏକ୍ସଟ୍ରା ଚାର୍ଜେସ୍ ନା ନା ଆ ସହିତ ଈଂକ୍ଲୁଡିଙ୍ଗ ହେଇକି ଆସିବ ସବୁ ସେଗୁଡ଼ା କେତେ ଆସିବ ଭାବୁଛନ୍ତି ଆପଣ ଏକ୍ସଟ୍ରା କୋଡ଼ିଏ ହଜାର ଆହୁରି ଲାଗିବ ଅଁ ହଁ ତାହେଲେ ଆପଣ କେବେ ଆସିବେ ଆମ ଘରଆଡ଼କୁ ହଉ ଠିକ୍ଅଛି ଆଜି ତ ଏକ ତାରିଖ ହେଲା ଆପଣ ପାଞ୍ଚଦିନ ପରେ ପାଞ୍ଚ ତାରିଖ ଦିନ ଆସନ୍ତୁ ପାଞ୍ଚରୁ ଛଅ ତାରିଖ ପାଞ୍ଚ ତାରିଖ କିମ୍ବା ଛଅ ତାରିଖ ଆସନ୍ତୁ ଅର୍ଡ଼ରଟା ଟିକିଏ ନେବେ ଘର ଦେଖିକି ଯିବେ କେବେ ଆପଣ କାମ କରିବେ ବୋଲି ଭାବିଛନ୍ତି ମୋ ଘର ଦଶ ତାରିଖ୍ ପରେ ହେଲାକୁ ତ ଚଉଦ ତାରିଖ୍ ସରସ୍ବତୀ ପୂଜା ଅଛି ଆପଣ ଆସିକି ମୋ ଘର ସାରିବେ ମୋର ଘର ପ୍ରତିଷ୍ଠା ଅଛି